ହଁ ରମେଶ ଭାଇ ଭଲ ଅଛ ହଁ ହଁ ହଁ ଭଲ ଅଛି ଆଉ ଘରେ ସବୁ ଭଲ କି ହଁ ଦୋକାନ ତ ସେମିତି ଆଉ କଣ କହିବା ଏବେ ତ ଟିକେ କମ୍ପ୍ଲେନ୍ ଚାଲିଛି ସବୁ ଗାଁ ଲୋକ କ'ଣ ଏମିତି ବ୍ୟବସାୟ ହେଉଛି ବୋଲି ସବୁ କହୁଛନ୍ତି ଆଉ

ଦରକାର ନାହିଁକି ହଁ ହଁ ହଁ ହଁ ଭାଇ ସେମିତି ପ୍ରୋବ୍ଲେମ୍ ଆଉ କ'ଣ କହିବା ଯେ ମୋର ବି ସେ କ'ଣ ଚିନି ଡାଲି ଏମିତି ଯାକ ସେ ମାନେ ପ୍ରଥମେ ଡ଼ାଲି ଖାଉଥିଲେ ତାଅରେ ଏବେ ମଝିରେ ଆସିଲେ ଆହୁରି ମୁଗ ଡ଼ାଲି ଆଣ ସେଇଟା ଏକା ରୋଷେଇ ହେବ ବୋଲି କହିଲେ ଆମେ ସେଇଟାକା ଭଲ ଲାଗୁଛି ଆଣିଛୁ ବୋଲି କହିଲେ ସେ ସେଇଟା ପାଇଁ ତ ଅଧିକ ଟଙ୍କା ଦରକାର ସେପଟେ ଯାଇକି ସେପଟେ ଜିନିଷ କିଣିକି ଆସିଲା ପରେ ବହୁତ ଖର୍ଚ୍ଚ ଯେତିକି ଜିନିଷ ଯାଉନି ସେଲ୍ ସେତିକି ଜିନିଷ କିଣିବାକୁ ପଡ଼ୁଛି ସେଇଟା ପାଇଁ ଏକା କ'ଣ କରିବା ହଁ ପରା ଆଉ ଆମେ ତ ଏତେ ଅସୁବିଧା ଆମେ ଏତେ ଅସୁବିଧା ଲୋକ ଲୋକ କଥା ଆମେ ବୁଝିବା ନା ଆମ କଥା କିଏ ବୁଝିବ ନାହିଁ କି ନାହିଁ ହଁ ପରା କ'ଣ କରିବା କିଛି ତ ବୁଝା ପଡ଼ୁନାହିଁ ହଁ ପରା ହଁ ମଝିରେ ଗୋଟେ ତେଲ ନେଇଥିଲେ ଯେ ଆଉ ସେ ତେଲଟା ଆଉ ଏଟା ଇଏ ହେଉନି ମାନେ ପାଣି ମାନେ ରୋଷେଇ କଲେ ଟେଷ୍ଟ ହେଉନି ତେଲ ପୁଣି ଯାଇକି ସେଇଟା ମୁଁ ଫୋନ୍ କରିଥିଲି ଯେ ଯାଇକି ଏଟା ଭୁବନେଶ୍ୱରରେ ଏକା ଭଲ ତେଲ ମିଳିବ ବୋଲି କହିଲେ ହେଲେ ଭୁବନେଶ୍ୱର ଯିବା ପାଇଁ ତ ଯାହା ହେଲେ ବି ଆଉ ବସ୍ରେ କେତେ ଆଣି ହେବ ସେମିତି ଟ୍ୟାକ୍ସିଟେ ଭଡ଼ା କରିବାକୁ ପଡ଼ିବ କି କ'ଣ ଗୋଟେ ସେଇଟା ପାଇଁ ଏକା କ'ଣ ବୁଝା ପଡ଼ୁନି ହଁ ଲୋକ ମାନଙ୍କ ସହିତ କଥା ହେବାକୁ ପଡ଼ିବ୍ ଆଉ ହଁ ପରା ହଁ ପରା ହଁ ନହେଲେ ଜିନିଷ ଯଦି ବେପାର ନ ଗଲା ତା'ହେଲେ ଲୋକ ମୁଠରେ କଳି ହେଲେ କ'ଣଟା ମିଳିବ ହେଲେ ଆମେ ଯେମିତେ ହେଲେ ବି ସେମାନଙ୍କୁ ବୁଝାଇକି ଆମେ ଯେମିତି ହେଲେ ଆପଣ ଜିନିଷ ଆଣୁଛୁ ତା'ପରେ ଦେଖାଯିବ କିନ୍ତୁ ତମେ ଟିକେ ଇଏ କରୁଥାଅ ପଇସାପତ୍ର ହେଲେ ଆମେ ଟିକେ ଭଲ ତେଲ ଆଣିକି ଯାହା ବିକିକି ଚଳିବା କଥା ଆଉ ହଁ ହଁ